ହ୍ୟାଲୋ ଏ ସୁମନ ଚାଲୁନୁ ବୁଲିକି ଆସିବା ଏଇଠି ପାଖରେ ଯାତ୍ରା ହେଉଛି ଚାଲ ଯିବା

ଚାଲ ଯିବା ଏ ମଜା ହେବ ହଁ ହଁ ଆହୁରି ପ୍ରୋଗ୍ରାମ୍ ଅଛି ବହୁତ ହଁ ଚାଲ ଯିବା ତିନି ଚାରି ଜଣ ମିଶିକି ଯିବା ତ ଆଉ ଭଡ଼ା କରିଦେବା କେତେ ଟଙ୍କା ନେବ ଦୁଇ ତିନିହଜାର ନେବ ନା ଆଉ ଦୁଇ ତିନିହଜାର ହେଲେ ଚାରି ଜଣ ଗଲେ କେତେ ପଡ଼ିବ ପଚାଶ ହଜାରେ ଧରିଦେ ହେଇଯିବ ଆଉ

ଚାଲ ମୁଁ ଆଜ୍ଞା ଯେମିତି ଦେଖିବି ତା'ପରେ ନାଟ ଦେଖିବି ନାଟରେ ବହୁତ ମଜା ହେଉଛି ପା ଚାଲୁନୁ ଆସିବେ ହେ ଚାଲ ମିଠା କିଣି ଦେବି ସାଥିରେ ଇଏ ବି ପାଣି କିଣି କି ଦେବି ଚାଲୁନୁ ଚାଲେ ହେ ଚାଲୁନୁ ଅଛି ତ ଆଉ କାଇଁ ଟେନସନ୍ ହେଉଛୁ ହଁ ହଁ ବସିଛି ଏ ସବୁ ସବୁ ବସିଛି ବ୍ରେକ୍ ଡ୍ୟାନ୍ସ୍ ତା'ପରେ ହଁ ଯିବା ଯିବା ତୁ ତ ଉଠିପାରୁନୁ ଆଉ ତୋ ଦେହ ଥରୁଛି ପରା ଉଠିଲେ ତୁ ତୁ ତ ଆହୁରି ହାର୍ଟ ପେସେଣ୍ଟ୍ ଆଉ ଡର ଲାଗୁଛି ଆଉ ହାର୍ଟ ଆଟାକ୍ ହେଇଗଲେ କ'ଣ କରିବା ହଁ ଅଛି ତ ଆଉ ଆମେ କାରରେ ଯିବା କାର୍ ଧରିକି ଯିବା କାର୍ ଧରିକି ଆଉ ସେଇଠି ସେଇଠି ଟୋକେଲ୍ ଗୋଟେ ଦେଖିକି ଆସିବା ଟୁକେଲ୍ ତୋ ପାଇଁ ତୋ ପାଇଁ ଦେଖିକି ଆସିବା ନା ଆଉ ଇଏ ତ ହେବ ଆଉ ଟୁକେଲ୍ ଦେଖିବାକୁ ଯିବା ନା ତୋ ପାଇଁ ଆଉ ଘରୁ ଯିବା ନା ତୋ ପାଇଁ ଟୁକେଲ୍ ଦେଖିବାକୁ ଯିବା ନା ଆଉ ଭାଉଜ ଯିବ ତ ତୋ ପାଇଁ ଟୁକେଲ୍ ଦେଖିବାକୁ ଯିବା ନା ଟାଇମ୍ ହେବ ହଁ ନମ୍ବର୍ଟା ଦେଇଦିଅ ତୋତେ ମେସେଜ୍ କରିଦେବି ମୁଁ ନାଇଁ ନାଇଁ ସେମିତି କର ନାଇଁ କାନ୍ଦିବ ହେ ଯିବ ନାହିଁ ଦିନ ନାଇଁ ମୋତେ ଛାଡ଼ି କି ଯିବାର ନାହିଁ ଆଉ ଯିବୁ ତ ଯାଇକି ବୁଲିକି ଆସିବା ଆଉ ତୋ ପାଇଁ ଟୁକେଲ୍ ଦେଖିଲେ ହେବ ନା ଆଉ ଚାଲ ଚାଲ ରେଡ଼ି ହଅ କେତେଟାରେ ବାହାରିବୁ ପାଞ୍ଚଟା ଏତେ ଜଲ୍ଦି କିଏ ଯା ଯିବ ହେ ପାଞ୍ଚଟା ପରେ ନାହିଁ ଛଅଟା ସାତଟାରେ ଯିବା ହଉ ହଉ ଯିବା ଯିବା ଜଲ୍ଦି ଯିବା ଆଉ ହେଲା

ହଁ ହଁ ହଁ ଠିକ୍ ଅଛି ତୁ ରେଡ଼ି ହେଇଥା ହେଲା ମୁଁ ଗାଡ଼ି ଗାଡ଼ି ସଫା କରିକି ତୋତେ ଜଣାଉଛି ହେଲା ଗାଡ଼ି ଗାଡ଼ି ବୁକିଙ୍ଗ୍ କରିକି ମୁଁ ତୋତେ ଜଣାଉଛି ହେଲା ହଉ ହଉ ହଉ ହଉ ରହୁଛି ବାଏ କହୁନୁ ବାଏ ହଉ ବାଏ ବାଏ